ରେଲୱେ ଷ୍ଟେସନ୍ ପହଞ୍ଚିବାକୁ ମୁଁ ଅଟୋ ବୁକିଂ କରିଥିଲି ତ ସେ ଅଟୋ ଡ୍ରାଇଭର୍ ଠିକ୍ ସମୟରେ ମୋତେ ରେଲୱେ ଷ୍ଟେସନ୍ରେ ନ ପଚ ପହଞ୍ଚାଇବାରୁ ଟ୍ରେନ୍ ଟ୍ରେନ୍ ପଳାଇ ଥିବାରୁ ବିଳମ୍ବ ହେବାରୁ ମୁଁ ଜଲ୍ଦି ପହଞ୍ଚିି ନ ଥିବାରୁ ବିଳମ୍ବ ହେବାରୁ ସେଇ ଟ୍ରେନ୍ ପଳାଇ ଯାଇଛି ତ ଅଟୋ ଡ୍ରାଇଭର୍ ଆସିନଥିବାରୁ ଆସି ନ ଥିବାରୁ ମୁଁ ଫାଷ୍ଟରୁୁ ଆକା ଟଙ୍କା ତାକୁ ଦେଇ ଦେଇ ଥିଲି ବା ତାକୁ କେମିତି ମୁଁ ଫେ ନିଜ ପାଖରେ ପାଇବି ତାହା ତାୟି କରି ତ ରେଲୱେ ଷ୍ଟେସନ୍ରେ ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ତାହା ଯୋଗୁଁ ସେ ମୋତେ ଠିକ୍ ଟାଇମ୍ରେ ପହଞ୍ଚାଇ ନଥିବାରୁ ଟଙ୍କା ଫାଷ୍ଟରେ ନେଇଯାଇଛି ବାକି ମୋତେ ରେଲୱେ ଷ୍ଟେସନ୍ରେ ଫା ଜଲ୍ଦି ନ ପହଞ୍ଚାଇବାରୁ ମୁଁ ଟ୍ରେନ୍ ମିସ୍ କରିଦେଇଛି ବା ଟ୍ରେନ୍ ଛାଡ଼ି ଦେଇଛି ଆଗରୁ ତ ମୁଁ ପେ ଟଙ୍କା ତାକୁ ଦେଇଦେଇଛି ବା ତାକୁ ମୁଁ ଫେ ଫେରସ୍ତ ପାଇବାକୁ ଚାହୁଁଛି ତ ତାକୁ ମୁଁ କହିବି କିି ଟ୍ରେନ୍ ଟ୍ରେନ୍ ତ ପଳାଇଲାଣି ମୋତେ ଏମିତି ଜଲ୍ଦି ନ ପହଞ୍ଚାଇ ଥିବାରୁ ମୁଁ ଟ୍ରେନ୍ ମୋର କେତେ ଇମ୍ପୋଟାନ୍ସ କାମ ଥିବ ବା କୌଣସି ମୋତେ ଶୀଘ୍ର ନ ପହଞ୍ଚାଇବାରୁ ମୁଁ ଟ୍ରେନ୍ ମିସ୍ କରିଛି ତାହା ଏବେ ମୁଁ ପଇସା ତାକୁ ଦେଇଦେଇଛି ସେଇ ପଇସା ମୋତେ ପାଇବାର ଅଛି ତ ଦି ସେ ଟ୍ରେନ୍ ଟ୍ରେନ୍ ତ ପଳାଇ ପଳାଇଛି ଆଉ ସେ ଅଟୋ ଡ୍ରାଇଭର୍ ସେ ଅଟୋ ଡ୍ରାଇଭର୍ରୁ ମୁଁ ପଇସା ପାଇବାକୁ ଚାହୁଁଛି ତ ସେ ଅଟୋ ଡ୍ରାଇଭର୍ ମୋତେ ଲେଟ୍ ଲେଟ୍ରେ ପହଞ୍ଚାଇ ଥିବାରୁ ମୋର କେତେ ଇମ୍ପୋଟାନ୍ସ କାମ ବି ଥାଇପାରେ ଯାହା ମୁଁ ଯାଇପାରିଲି ନାହିଁ ତ ପଇସା ପଇସା ଆଗୁରୁ ନେଇଯାଇଛି ଆଉ ତାହା ଫେରସ୍ତ ପାଇବାର ଅଛି ମୋତେ ତ ତାକୁ ମୁଁ କେମିତି କରି ପାଇବି ଆଉ ତାଠୁ ମୁଁ ମୋ ପଇସା ଫେରସ୍ତ ପାଇବି ଆଉ ତାଠୁ ମୁଁ ପଇସା ମାଗିବି ବା ମୋତେ ଦେବାକୁ ତାକୁ କହିବି ସେ ମୋତେ ଠିକ୍ ଟାଇମ୍ରେ ନ ପହଞ୍ଚାଇ ଥିବାରୁ ମୋର କେତେ ଟାଇମ୍ ନଷ୍ଟ ହେଇଯାଇଛି ତ ଏବେ ମୁଁ କେମିତି ଯିବି ମୋ ଏ ଯେଉଁ ମୋର କେତେ ଇମ୍ପୋଟାନ୍ସ କାମ ଥିଲା ଟ୍ରେନ୍ ତ ପଳାଇଛିି ମେଡ଼ିକାଲ୍ କେସ୍ରେ ଯିବାର ଥିଲା ମୋତେ ଟ୍ରେନ୍ ଯୋଗୁଁ ସେ ଟ୍ରେନ୍ ପଳାଇଲାଣି ସିରିୟସ୍ ମେଡ଼ିକାଲ୍ରେ ମୋର ଏମିତି ରିଲେସନ୍ସିପ୍ ରେ ଅଛନ୍ତି ଭଉଣୀ ଭଉଣୀ ଅଛନ୍ତି ତ ମୋତେ ଯିବାର ଅଛି ମେ ମେଡ଼ିକାଲ୍ କାମରେ ଟ୍ରେନ୍ ଟ୍ରେନ୍ ମୁଁ ମୁଁ ଲେଟ୍ ହେଇଯାଇ ଥିବାରୁ ଟ୍ରେନ୍ ଛାଡ଼ି ଦେଇଛିି ମୋର କେତେ ଇମ୍ପୋଟାନ୍ସ କାମ ଥିଲା ଏ ଅଟୋ ଡ୍ରାଇଭର୍ ପାଇଁ ମୁଁ ଯାଇପାରିନୁ ଯାଇପାରି ନାହିଁ ତ ମୋତେ ଯିବାର ଅଛି